ବୈଷୟିକ ଉନ୍ନତି ଦୃଷ୍ଟିରୁ ଲୋକମାନେ ଏବେ ବିଭିନ୍ନ ପ୍ରକାରର ସମାସ୍ୟାର ସମ୍ମୁଖୀନ ହେଉଛନ୍ତି ଓ କେତେ ସୁବିଧା ବି ହେଉଛି ତାଙ୍କ ପାଇଁ କେତେକ କ୍ଷେତ୍ର ଅସୁବିଧା ବି ହେଉଛି ଯେମିତିକି ଏବେ ବୈଷେୟିକ ଉନ୍ନତି ଯୋଗୁଁ ଲୋକମାନେ ଆଉ ପାରମ୍ପରିକ ପଦ୍ଧତି ଗୁଡ଼ିକୁ ଆପଣେଇ କି କାମ କରିବାକୁ ପସନ୍ଦ କରୁନାହାନ୍ତି ଯାହା ଦ୍ୱାରାକି ଆମର ପାରମ୍ପରିକ ପଦ୍ଧତି ଗୁଡ଼ିକ ଦିନକୁ ଦିନ ବିଲୁପ୍ତ ହୋଇ ହୋଇଯାଉଛି ଯେମିତି କି ଉଦାହରଣ ସ୍ୱରୂପ ଆଗରୁ ଲୋକମାନେ କ'ଣ ଏସବୁ ହଳ ଲଙ୍ଗଳ ନିଜ ହାତରେ କୋଡ଼ି କୋଦାଳ ଆଦି ବ୍ୟବହାର କରି ଚାଷ କରୁଥିଲେ କି ହଳ କରୁଥିଲେ ଏସବୁ କରୁଥିଲେ କିନ୍ତୁ ଏବେ ଲୋକମାନେ କଣ ନା ସବୁ ଆଧୁନିକ ଟେକ୍ନୋଲୋଜି ଦ୍ଵାରା ବୈଷୟିକ ଉନ୍ନତି ବଢ଼ିବା ଦ୍ୱାରା ସବୁ ଆଧୁନିକ ଟେକ୍ନୋଲୋଜି ଉପକରଣ ସହରରୁ ଆସି କରୁଛନ୍ତି ଏବଂ ସବୁ କ୍ଷେତ କାର୍ଯ୍ୟ କରୁଛନ୍ତି ଯେମିତିକି ଟ୍ରାକ୍ଟରରେ ହଳ କରିଦେଉଛନ୍ତି ପାୱାର ଟିଲର ଆଦି ଧାନ କଟା ମେସିନ ଧାନ ଅମଳ ମେସିନ ଆଦି ସବୁ ପ୍ରକାରର ମେସିନ ଗୁଡ଼ିକ ବାହାରି ଗଲାଣି ତ ସବୁ ଲୋକମାନେ ସେଥିରେ କରିବାକୁ ପସନ୍ଦ କରୁଛନ୍ତି ଆଗରୁ ଯେମିତି ପାରମ୍ପରିକ ପଦ୍ଧତିରେ ଯେମିତି ଚାଷ କରୁଥିଲେ ତ ସେହି ପ୍ରତି ଆଉ ଆଗ୍ରହ ବେଶୀ ଦେଉନାହାନ୍ତି ତ ଆମେ ଏହି ଜିନିଷ ଗୁଡ଼ିକୁ ଆଗକୁ ନେବା ପାଇଁ ହେଲେ ଦୁଇଟି ଯାକ ବୈଷୟିକ ଉନ୍ନତି ବି ଆପଣେଇବା ଓ ପାରମ୍ପରିକ ପଦ୍ଧତି ବି ଆପଣେଇବା ଏହି ଦୁଇଟାକୁ ଏକା ସାଙ୍ଗରେ ଆମେ ଯଦି ଆଗକୁ ନେବା ତାହେଲେ ଏହି ସମାସ୍ୟା ଗୁଡ଼ିକ ସମାଧାନ ହୋଇପାରିବ